ହଁ ମୋର୍ ଚାଲେଞ୍ଜ୍ ରେସିପି ହେଲା ଫୁଲ୍ କୁବି ତରକାରୀ ଯେନ୍ତା କି ତା'ର୍ ମାନେ ଆଉ ସେ ଫୁଲ୍ କୋବି ତରକାରୀରେ ଗାଜର୍ ପଡ଼ିଥିସି ବିମ୍ ପଡ଼ିଥିସି ମଟର୍ ଚଣା ପଡ଼ଥିସି ଆଲୁ ପଡ଼ଥିସି ବାଇଗଣ ପଡ଼ଥିସି ବିଭିନ୍ନ ପ୍ରକାର୍ ଜିନିଷ୍ ପଡ଼ଥିସି ଯେନ୍ତା କି ତା'ର୍ ମାନେ ସେଟା ହଉଛେ ମୋର୍ ଚାଲେଞ୍ଜ୍ ରେସିପି ଆଉ ଗୁଟେ ହେଲା ମୋର୍ ଡ଼ାଲ୍ ଡ଼ାଲ୍ ମୋର୍ ଚାଲେଞ୍ଜ୍ ରେସିପି ସେଥି କାଣା ଆଲୁ ପଡ଼ିଥିବା କିଛି ତାପରେ ଆମର୍ ପିଆଜ୍ ଟିକେ ପଡ଼ିଥିବା ସୁରୁଷ ପଡ଼ିଥିବା ରସୁଣ ପଡ଼ିଥିବା ସାମାନ୍ୟ ପ୍ରକାର୍ ଟିକେ ଟିକେ ମସଲା ପଡ଼ିଥିବା ଆଉ ସେଟା କେ ତେଲ୍ ରେ ଟିକେ ବସା ହେଇଥିବା ଭଜା ହେଇଥିବା ସେଟା ହେଉଛି ମୋର୍ ଚାଲେଞ୍ଜ୍ ରେସିପି ମୁଇଁ ବହୁତ ବହୁତ ବେଶୀ ଖାଏସି ସେଟା ଆର ମୋର୍ ସେଟା ହେଉଛି ଚାଲେଞ୍ଜ୍ ରେସିପି ଆର୍ ମତେ ବହୁତ୍ ଟେଷ୍ଟ୍ ଲାଗ୍ସି ତେଣୁ କରି ସେଟା କେ ମୁଇଁ ବହୁତ୍ ପସନ୍ଦ୍ କର୍ସି ଆର୍ ମୁଇଁ ଆଉ ବି କେତେ ଲୋକ୍ ମି ସେଟା ଦେଇଛେଁ ସେଟା ମୁଇଁ ନିଜେ ଘରେ ବନେଇଛେଁ ବି ସେଟା ଆଉ ସେ ଲୋକ୍ ଯାହା ଯାହା କେ ବି ଯିନ୍ ଯି ନ୍ ଲୋକ୍ କୁ ମୁଁ ଦେଇଛେଁ ସେମାନେ ବି କହିଛନ୍ତି କି ବହୁତ୍ ବଢ଼ିଆ ଟେଷ୍ଟ୍ ଲାଗୁଛେ ବହୁତ ବଢ଼ିଆ ଭଲ ଲାଗୁଛେ ବୋଲିଛନ୍ ଆର ସେ ଚାଲେଞ୍ଜ୍ ରେସିପି କି ମୁଇଁ ଏବେ ବି ଚାଁହୁଛେଁ ଯେ ଏନ୍ତା କରି କରି ଔର ଲୋକ୍ ବନଉନ୍ ଖାଉନ୍ ଆର ନିଜେ ବି ଚାଲେଞ୍ଜ୍ ରେସିପି ହଉଁ